ମୁଁ ରୋଷେଇ ବହୁତ ଭଲ ପାଏ ତ ରୋଷେଇ କରିବାରେ ବହୁତ ଆନନ୍ଦ ଥାଏ ମୋ ବାପ ଘରେ ମୁଁ ପ୍ରଥମେ ପ୍ରଥମେ ରୋଷେଇ ବିଷୟରେ କିଛି ଜାଣି ନଥିଲି ପାଠ ପଢ଼ା ଚାଲିଥିଲା ତ ପାଠ ସରିଲା ସରି ଥିଲାଣି ତ ଅଳ୍ପ ଅଳ୍ପ କିଛି ଆଳୁ ଭଜା ମାଛ ଭଜା ଏମିତି ସବୁ କଲା ପରେ ତ ପ୍ରଥମ ଟାଇମ୍ ଚିକେନ୍ ରାନ୍ଧିଥିଲି ତ ଚିକେନ୍ ରାନ୍ଧିବାରେ ପ୍ରଥମେ କଢ଼େଇ କଢ଼େଇ ତାତିଲା ପରେ ତେଲ ପକାଇକି ପିଆଜ କଟା ପିଆଜ ପକାଇଲି ପକାଇଲା ପରେ ମୁଁ ଅଦା ରସୁଣ ପ୍ରଥମେ ରସୁଣ ପକାଇବା ରସୁଣ ପକାଇଲା ପରେ ଅଦା ପକାଇବା ପକାଇଲା ପରେ ଟିକେ ପାଣି କଷି ଆସିଲା ପରେ ମସଲାଟି କଷି ଆସିଲା ପରେ ଚିକେନ୍ ପାଉଡ଼ର୍ ଧନିଆ ପାଉଡ଼ର୍ ବିଲାତି ଏମିତି ସବୁ ବିଭିନ୍ନ ପ୍ରକାର ମସଲା ପକାଇ ଆମେ ପାଣି ଦବା ପାଣି ଦେଇ ସାରିଲା ପରେ ମସଲାଟା କଷି ଆସିଲେ ଚିକେନ୍ ଆଳୁ ପକାଇବା ପକେଇ ସାରିକି କଷିବା କିଛି ଟାଇମ୍ କଷିଲା ପରେ ଯାହା କଷି ସାରି କଷିଗଲା ପରେ ପାଣି ଦବା ପାଣି ଦେଇ ସାରିଲା ପରେ ଝୋଳ ଝୋଳ ହେଇଯିବ ତ ସେଇ ତରକାରୀ ପ୍ରଥମେ ରାନ୍ଧିଲା ପରେ ମୁଁ ଘରେ ବାପା ମାଆ ପ୍ରଥମେ ବାପା ମାଆଙ୍କୁ ଖୁଆଇ ଦେଲି ବାପ ମାଆ କହିଲେ ଯେ ବହୁତ ଭଲ ହେଇଛି ତ ସେଇଠି ବହୁତ ପ୍ରାଉଡ଼୍ ଫିଲ୍ କଲି ତା'ପରେ ସେତେବେଳେ ମୁଁ ବାହା ହେଇଗଲି ବାହାହେଇ ସାରିଲା ପରେ ଶାଶୂ ଘରେ ବି ମୁଁ ରାନ୍ଧିଥିଲି ତ ଶାଶୂଙ୍କ ଘରେ ବି ମୁଁ ପ୍ରଥମେ ମୁଁ ଘରେ କେହି ନଥିଲେ ତ ମୁଁ ବାଧ୍ୟ ହେଇଥିଲି ଯେ ଚିକେନ୍ ରାନ୍ଧି ତେ ରାନ୍ଧିଲା ପରେ ଚିକେନ୍ରେ ବହୁତ ସୁନ୍ଦର ଟେଷ୍ଟ୍ ଆସିଥିଲା ଶାଶୂ ଶ୍ୱଶୁର ସମସ୍ତଙ୍କୁ ଭଲ ଲାଗିଲା ତ ସମସ୍ତେ ଭଲ କହିଲେ ତ ଗୋଟେ ରୋଷେଇ ରୋଷେଇ ବିଷୟରେ ବହୁତ ପ୍ରାଉଡ଼୍ ଫିଲ୍ ହେଲା ଯେ ମୁଁ ଗୋଟେ ରୋଷେଇଆ ହେଇପାରିବି କି ତ ଘରର ଆର୍ଥିକ କି ମା ବାପାଙ୍କୁ ଆର୍ଥିକ ଅବସ୍ଥା ଭଲ ନଥିବାରୁ ମୋତେ ସ୍ୱପ୍ନ ପୂରଣ କରି ପାରିବିନି ତ ସେ ସ୍ୱପ୍ନ ଅଧୁରା ହେଇଗଲା ସେଥିପାଇଁ ଦୁଃଖ ପ୍ରକାଶ କରୁଛି ତ ସାଉଣ୍ଡ୍ ହଉନି ଆଉ ସାଉଣ୍ଡ୍ ହଉନି